ମହାମାରୀ ସମୟରେ ହୋଇଥିବା କ୍ଷୟକ୍ଷତିମଧ୍ୟରୁ ପିଲାମାନଙ୍କ ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ବହୁତ କ୍ଷତି ହୋଇଥିଲା ଯେମିତିକି ବିଦ୍ୟାଳୟ ବନ୍ଦ କାରଣରୁ ପିଲାମାନେ ପାଠ ବିଷୟରେ ଅବଗତ ହୋଇପାରୁ ନ ଥିଲେ ଠିକ୍ ସେହି ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଲୋକମାନଙ୍କୁ ମହାମାରୀରେ ଅଧ୍ୟୟନ କରିବାରେ ବହୁତ ସାହାଯ୍ୟ କରିଥିଲା ଉଁ ଅ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ଵାରା ପିଲାମାନେ ଅନଲାଇନରେ ବସି କ୍ଲାସ୍ କରିପାରୁଥିଲେ ଆଉ ସେଇ ଅନଲାଇନ କ୍ଲାସ୍ ମଧ୍ୟରେ ମଧ୍ୟ ସମସ୍ତେ ଆ ତାର ସୁବିଧା ପାଇପାରୁ ନ ଥିଲେ ଯେମିତି କି ଯେଉଁମାନେ ଯେଉଁମାନଙ୍କ ଏରିଆରେ ନେଟୱାର୍କ୍ ର ଇସୁ ଥିଲା କି ଯେଉଁମାନେ ସମସ୍ତେ ବି ଡାଉଟ ପଚାରି ପାରୁନଥିଲେ କ୍ଲାସ୍ ରେ ସେଇ ଟାଇପ୍ ର ସବୁ କ୍ଷତି ଘଟୁଥିଲା ଆଉ ଲାଭ ହଉଥିଲା ମଧ୍ୟ ପିଲାମାନେ ସେଇ ସମୟରେ ପୁରା ଘରେ ବସିବା ଅପେକ୍ଷା କ୍ଲାସ୍ ରେ ବସିକି କିଛି ବି ପାଠ ଜାଣିପାରୁଥିଲେ ନିଜ କୋର୍ସ ବିଷୟରେ ଅବଗତ ହେଇପାରୁଥିଲେ କିଛି ବି ପାଠଅଧ୍ୟୟନ କରିପାରୁଥିଲେ ଯେଉଁଟାକି ପରବର୍ତ୍ତୀ ସମୟରେ ବି ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲା ଅନଲାଇନରେ ପରୀକ୍ଷା ହଉଥିଲା ଅନଲାଇନରେ କ୍ଲାସ୍ ହଉଥିଲା ଆଉ ଅନଲାଇନରେ ଡାଉଟ ମଧ୍ୟ କ୍ଲିଅର ହଉଥିଲା ହେଲେ ସବୁ ପିଲା କ୍ଲିଅର କରିପାରୁନଥିଲେ ଆ ତ ଆମେ ମୋ ହିସାବରେ ସେ ଅନଲାଇନରେ ଯେତିକି ସୁବିଧା ଥିଲା ସେତିକି ଅସୁବିଧା ମଧ୍ୟ କିଛି ପିଲାଙ୍କର ହଉଥିଲା ଯେଉଁଥିପାଇଁ କି ସେମାନେ ଆଁ କିଛି ପିଲା କ୍ଲାସ୍ କରିପାରୁ ନ ଥିଲେ ଯାହାର ଏରିଆରେ ନେଟୱାର୍କ୍ ନ ଥିଲା ଯାହାର ଫୋନ ନଥିଲା ସେମାନେ କ୍ଲାସ୍ କରିପାରୁ ନ ଥିଲେ ଆଉ ଯାହାର ଫୋନ ଥିଲା ନେଟୱାର୍କ୍ ଥିଲା ସେମାନେ ତ ଠିକ୍ ଭାବରେ କ୍ଲାସ୍ କରିପାରିଥିବେ ଆଉ ପାଠ ବିଷୟରେ ମଧ୍ୟ ଅବଗତ ହୋଇପାରିଥିବେ